ଯଦି ଆମେ ଗୋଟିଏ ଲମ୍ବା ବାଇକିଂ ରାସ୍ତାକୁ ଯିବା ତା'ହେଲେ ସର୍ବପ୍ରଥମେ ଡ୍ରାଇଭିଂ ଲାଇସେନ୍ସ ଔଷଧ ଟୁଲ୍ ବକ୍ସ୍ ହେଲ୍ମେଟ୍ ମୋବାଇଲ୍ରେ ଡାଟା ଥିବା ଦରକାର ଯାହା ଦ୍ୱାରାକିି ଆମେ ରାସ୍ତାର ମାନଚିତ୍ର ଦେଖିପାରିବା ସାଙ୍ଗକୁ ପାଣି ବୋଟଲ୍ ରଖିବା ଦରକାର ଗାଡ଼ି ଷ୍ଟାର୍ଟ୍ ହେବା ଆଗରୁ ଗାଡ଼ିର ଇଞ୍ଜିନ୍ ଦେଖିବା କଥା ବା ତା'ର ପ୍ରେସର୍ ଦେଖିବା କଥା ଆଉ ଗାଡ଼ି କେମିତି ଚାଲୁଛି ଦେଖିବା କଥା ପେଟ୍ରୋଲ୍ ଅଛି କି ନାହିଁ ଦେଖିବା କଥା ତା'ପରେ ଯାଇକି ଆମେ ଯିବା କଥା ଏଇସବୁ ସ ନେବା ବହୁତ ଆବଶ୍ୟକୀୟ କାହିଁକିନା ଆମେ ଯଦି ଯାଉଛୁ କିଛି ଅସୁବିଧା ହୁଏ ଯଦି ଆମେ ଲାଇସେନ୍ସ ଧରି ନଥାଉ ତା'ହେଲେ ଗେଟ୍ ଚେକିଙ୍ଗ୍ ହେଲେ ସେଇଠି ଆମେ ଦେଖାଇକୁ ପଡ଼ିବ ଯଦି ଆମ ପାଖରେ ଟୁଲ୍ ବକ୍ସ ଥିବ ତା'ହେଲେ ଆମେ କେଉଁଠି ଯଦି ଏକ୍ସିଡେଣ୍ଟ୍ ହେଇଗଲୁ ସେ ସଡନ୍ ଆମେ ସେଇଟାକୁ ଔଷଧ ଲଗାଇ ପାରିିବା ଔଷଧ ଧରିଥିଲେ ମୁଣ୍ଡ ବ୍ୟଥା କଲେ ତାକୁ ଆମେ ଖାଇପାରିବା ମୋବାଇଲ୍ ଧରିଥିଲେ ଥିଲେ ଯଦି ରାସ୍ତା ଆମେ ଭୁଲ୍ ବସତଃ ସେ ରାସ୍ତାକୁ ବିଛିନ୍ନ ହେଉଛୁ ତା'ହେଲେ ମୋବାଇଲ୍ ଦ୍ୱାରା ତାକୁ ଆକଳନ କରିବା ହେଲ୍ମେଟ୍ ଥିଲେ ଖରା ସହିତ ଆମ ଏକ୍ସିଡେଣ୍ଟ୍ ହୋଇଗଲେ ସୁଦ୍ଧା ସେଇଟା ବଞ୍ଚାଇ ପାରିବ ଇତ୍ୟାଦି ଆମ ପାଖରେ ରହିବା ବହୁତ ଆବଶ୍ୟକ